ମାଛ ଧରିବା ପାଇଁ ଆମେ ଜାଲ ପ୍ରସ୍ତୁତି କରିଥାନ୍ତି ଓ ଜାଲରେ ଜାଲ ପାଇଁ ଆମକୁ କୋଡ଼ିଏରୁ ପଚିଶ ଦିନ ଲାଗିଥାଏ ଜାଲରେ ଜାଲ ବୁଣିବା ପରେ ଜାଲ ବୁଣିବା ପରେ ମାଛ ଆମେ ପୋଖରୀରୁ ଧରିଥାନ୍ତି ମାଛ ଧରିବାବେଳେ ବହୁତ ମାଛ ଜାଲ ପଡ଼ିବା ପରେ ଅନେକ ସ୍ଥାନକୁ ପଡ଼ନ୍ତି ସେ ମାଛ ଧରିବା ମାଛ ଧରିବା ପାଇଁ ବହୁତ ଜାଲ ପକେଇ ଆମେ ବହୁତ ଅସୁବିଧା ହେଇଥାଏ ସେଥିପାଇଁ ଜାଲକୁ ବଡ଼ କରିବା ହିଁ ଦରକାର ଜାଲ ହେଉଛି ଜାଲକୁ ବଡ଼ କରିବା ଦରକାର ଜାଲ ଜାଲରେ ବହୁତ ମାଛ ପଡ଼ିଥାନ୍ତି ଓ ଜାଲରେ ମାଛ ମାନେ ବହୁତ ଆକ୍ରାନ୍ତରେ ପଡ଼ିଥାନ୍ତି ମାଛ ମାଛ ଧରିବା ପାଇଁ ମୋତେ ବହୁତ ଭଲ ଲାଗେ ମାଛ ହେଉଛି ଏକ ମାଛର ଗାଲିସି ବାହାରକୁ ପଳାଇ ଆସିଲେ ତାର ପାଞ୍ଚ ମିନିଟି ପରେ ନିଃଶ୍ଵାସ ବନ୍ଦ ହୋଇଯାଇଥାଏ ସେଥିପାଇଁ ମାଛକୁ ଧରିବା ପାଇଁ ବହୁତ ମୋତେ ବହୁତ ଭଲ ଲାଗିଥାଏ ମାଛ ହେଉଛି ଏକ ଭଲ ମାଛ ହେଉଛିଏକ ବହୁତ ବଡ଼ ବହୁତ ବଡ଼ ଖୁସିର ମାଛ ମାଛ ବହୁତ ଭଲ ଲାଗିଥାଏ ମାଛ ହେଉଛି ଏକ ଇଏ ମାଛ ସବୁଠାରୁ ଭଲ